ହଁ ମୁଁ ଦୌଡ଼ିବା ପ୍ରତିଯୋଗୀତାରେ ଯେମିତି ଆମର ଏଇଠି ସମସ୍ତେ ମିଶିକି ଯେତେବେଳେ ବୟସ କମ ଥିଲା ସେତେବେଳେ ସମସ୍ତେ ସାଙ୍ଗସାଥି ମିଶିକି ଦୌଡ଼ି ଥିଲୁ କାରଣ ଦୌଡ଼ାଦୌଡ଼ି କଲେ ଆମେ ସକାଳୁ ସମସ୍ତେ ଯେତେବେଳେ ଦୌଡୁ ସେତେବେଳେ ଆମ ଭିତରେ ଗୋଟିଏ କମ୍ପିଟିସନ୍ ହୁଏ ଆଉ ଯିଏ ଆଗ ଦୌଡ଼ିକି ପହଞ୍ଚିବ ଆଉ ତାକୁ ସେଦିନ ଗୋଟିଏ ମିଠା ଖାଇବାକୁ ଦିଆ ହେବ ସେଥିପାଇଁ ଆମେ ସମସ୍ତେ ମିଶିକି ଦୌଡୁ ଥିଲୁ ଦୌଡ଼ିବା ପରେ ସେହି ଭିତରେ କ'ଣ ହୁଏ ନା ଆମେ ଦୌଡ଼ିବା ସହିତ ନିଜର ଦେହ ମଧ୍ୟ ସୁସ୍ତ ଆଉ ଫିଟ୍ ରହିଥାଏ କାରଣ ଆମେ ନିଜେ ସମସ୍ତେ ଜାଣି ଥାଉ ଯେ ଦୌଡ଼ିବା ଦ୍ୱାରା ଆମ ଶରୀରରୁ ନିର୍ଗତ ଝାଳରୁ ଆମ ଶରୀର ବହୁତ ଭଲ ସୁସ୍ଥ ଅନୁଭବ କରେ ମାନସିକ ସ୍ତରରେ ମଧ୍ୟ ଆମେ ସୁସ୍ଥ ଅନୁଭବ କରିଛୁ ଆଉ ସେତେବେଳେ ଆମେ ଦୌଡୁଥିଲୁ ବୋଲି ଆମ ଦେହ ଭଲ ରହୁଥିଲା ଏବେ ଆଉ ଆମେ ସେଗୁଡ଼ାକ କିଛି କରୁନାହୁଁ ତେଣୁ ବିଭିନ୍ନ ପ୍ରକାର ରୋଗ ଆମକୁ ହେବାକୁ ଲାଗିଲାଣି ମୁଁ ସେତେବେଳେ ମଧ୍ୟ ବହୁତ ଜାଗାରେ ଆମେ ସବୁ ଦୌଡ଼ା ଦୌଡ଼ି କରୁ ଆଉ ସବୁ ଆମ ଭିତରେ ନିଜ ନିଜ ଭିତରେ ଆମେ ସାଙ୍ଗସାଥି ମିଶିକି କିଏ ଆଗରେ ଦୌଡୁଛି କିଏ ତା ପଛରେ ଦୌଡୁଛି ଏଗୁଡ଼ାକ ସବୁ ବହୁତ ଜାଗାରେ ଆମେ ମୁଁ ଏସବୁ ଭାଗ ନେଇଛି